ହଁ ମୁଁ ମୋ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ଯେଉଁମାନେ ହେଲେକି ସତ୍ୟବ୍ରତ ମହାନ୍ତି ବିକ୍ରମ ଚରଣ ସାହୁ ଦେବାଶିଷି ମହାରଣା ଅମିତା ଅଗ୍ରୱାଲ ଏବଂ ଗୋବିନ୍ଦ ବେହେରା